ହଁ ଆମ ଗାଁରେ ଯଦି କାହାକୁ କୁକୁର କାମୁଡ଼ି ଦିଏ ଆମେ ତାକୁ ସାଙ୍ଗେ ସାଙ୍ଗେ କ'ଣ କରୁ ନା ଯେଉଁ ପୋକଶୁଙ୍ଗା ପତ୍ରକୁ ଆଣିକି ଲୁଣ ମଗେଇକି ସେଇ ଜାଗାରେ ଦେଇ ଦେଉ କାରଣ ବିଷଟା ବେଶୀ ଦୂରକୁ ଯାଇପାରେ ନାହିଁ ତାପରେ ତାକୁ ସରକାରୀ ଡାକ୍ତରଖାନା ହେଉ ବେସରକାରୀ ଡାକ୍ତରଖାନା ହେଉ ନେଇକି ତାକୁ ଦେଖେଇଥାଉ କାରଣ ସରକାରୀ ଡାକ୍ତରଖାନାରେ କୁକୁର କାମୁଡ଼ିବା ପାଇଁ ବହୁତ ସୁ ମାନେ ବ୍ୟବସ୍ଥା ରହିଛି ଯେମିତିକି ଆମର ମାଗଣାରେ ଇଞ୍ଜେକ୍ସନର ବ୍ୟବସ୍ଥା ରହିଛି ଔଷଧର ରହିଛି ସେଥିପାଇଁ ଆମେ ଡାକ୍ତରଖାନାକୁ ନେଇ ଯାଇଥାଉ ତାକୁ ଡାକ୍ତର ଚିକିତ୍ସା କରିବା ପରେ ତାକୁ ପୁଣି ପ୍ରତିଦିନ ଆମର ଇଞ୍ଜେକ୍ସନ ଦେବା ପାଇଁ ଚଉଦ ଦିନରେ ଚଉଦଟା ଇଞ୍ଜେକ୍ସନ ଲାଗିଥାଏ ପେଟ ଚାରିପାଖେ ଦିଆ ଯାଇଥାଏ ତେଣୁ କୁକୁରର ବିଷଟା ଯେମିତି ନିଜ ଭିତରେ ନ ରହିନଯାଉ ସେଥିପାଇଁ ଆମ ଗାଁରେ ଏ କୁକୁର କାମୁଡ଼ିଲେ ଆମେ ଯତ୍ନବାନ ହୋଇ ଆଗ ସରକାରୀ ଡାକ୍ତରଖାନାକୁ ନେଇଥାଉ